ହଁ ଆମ ଅଞ୍ଚଳରେ ଅନେକ ସରକାରୀ ଯୋଜନା ଏବଂ ପଦକ୍ଷେପ ରହିଛି ଯାହାକି ଆମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବାର ଲକ୍ଷ୍ୟ ରଖିଛିି ଯେ ସେଗୁଡ଼ିକ ହୋଉଛିି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଏନ୍ ଏଚ୍ ଏମ୍ ଏନ୍ ଆର୍ ଏଚ୍ ଏମ୍ ଆମେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ମାଧ୍ୟମରେ ମାଗଣାରେ ଚିକିତ୍ସିତ ହୋଇପାରୁ ହୋଇଥାଉ ଏବଂ ଔଷଧ ମଧ୍ୟ ମାଗେଣାରେ ମିଳିଥାଏ ଏହା ସହିତ ଆମ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ମାଧ୍ୟମରେ ଆମେ ଯେଉଁଠାରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବ ସେହି ରୋଗ ପାଇଁ ଆମେ ମାଗେଣା ଟ୍ରିଟ୍ମେଣ୍ଟ୍ ହେଇଥାଉ ଏବଂ ଯେଉଁଠି ଅଧିକ ଆମକୁ ଆମ ରାଜ୍ୟ ବାହାରେ ଟ୍ରିଟ୍ମେଣ୍ଟ୍ ହେବାକୁ ପଡ଼ିଥାଏ ସେଥିପାଇଁ ମଧ୍ୟ ବିଭିନ୍ନ ଔଷଧ ଏବଂ ଟ୍ରିଟ୍ମେଣ୍ଟ୍ର ସହାୟତା ମିଳିଥାଏ